ମୁଁ ବହୁତ ପ୍ରକାରର ଗେମ୍ ସବୁ ଖେଳୁଛି ଆଜିକାଲି ବହୁତ ପ୍ରକାରର ଖେଳ ଗେମିଂ ଶିଳ୍ପମାନେ ବହୁତ ପ୍ରକାରର ଗେମ୍ ବାହାର କରୁଛନ୍ତି ସେଥିରୁ ବହୁତ ପଇସା ପାଇ ପାରୁଛନ୍ତି ଯେତେ ଲୋକ କିମ୍ବା ଛୁଆ ସବୁ ଅନ୍ଲାଇନ୍ ଗେମ୍ ଖେଳୁଛନ୍ତି ସେତେ ପରିମାଣରେ ଏମ୍ ବି କଟୁଛି

ଭଲ ପଇସା ବି ପାଉଛନ୍ତି ତେଣୁ ଆଗ ଅପେକ୍ଷା ଏଦକା ଯୁଗରେ ଏବେକା ଯୁଗରେ ଗେମିଂ ଶିଳ୍ପ ବହୁତ ପରିମାଣରେ ବଦଳିବାକୁ ଲାଗୁଛି ବୋଲି ମୁଁ ଭାବୁଛି